ଆମ ଅଞ୍ଚଳ ହସ୍ପିଟାଲ୍ ବିଷୟରେ ମୁଁ କିଛି କହିବା ଚାହିଁବି ଆମ ଅଞ୍ଚଳରେ ଗୋଟିଏ ହସ୍ପିଟାଲ୍ ଅଛି ବହୁତ ପୁରୁଣା ହସ୍ପିଟାଲ୍ ହସ୍ପିଟାଲ୍ ବି ଏବେ ଏତେ ଭଲ ନାହିଁ ହସ୍ପିଟାଲ୍ ଖରାପ ହେଇଯାଇଛି ଆମ୍ବୁଲାନ୍ସ ବି ଖରାପ ଆମ ହସ୍ପିଟାଲ୍ ଭିତରେ ଯେତେ ବେଡ଼୍ ଅଛି ସେଇଟା ବି ଖରାପ ମୁଁ ସରକାରକୁ ନିବେଦନ କରୁଛିି ଯେ ଆମ ହସ୍ପିଟାଲ୍ ରିପେୟାର୍ କରି ଦିଏ ଆମ ଆମ ହସ୍ପିଟାଲ୍ର ଆମ୍ବୁଲାନ୍ସ ବି ନୂଆଟା ଦେଇକରି ଯାଆନ୍ତୁ ଆଉ ଯେତେ ବେଡ଼୍ ଅଛି ସବୁ ନୂଆଟା ଦେଲେ ଭଲ ହବ ଆଉ ଆମ ହସ୍ପିଟାଲ୍ ଆଗରେ ଭଲ ଥିଲା ଏବେ ପୁରୁଣା ହେଇଯାଇଛିି ବୋଲେ ସବୁ ଖରାପ ହେଇଗଲା ପେସେଣ୍ଟ ବି ବେଡ଼୍ରେ ଠିକ୍ ସେ ଶୋଇପାରୁ ନାହିଁ ଆଉ ଆମ ହସ୍ପିଟାଲ୍ରେ ବହୁତ ଜିନିଷ ନାଇଁ ଯେମିତିକି ବ୍ଲଡ଼ ଟେଷ୍ଟ କରିବା ମେସିନ୍ ହାଇ ପ୍ରେସର୍ ଲୋ ପ୍ରେସର୍ ଚେକ୍ କରିବା ମେସିନ୍ ଏସବୁ ନାଇଁ ତା'ପରେ ଫାୟାର୍ ସିଲିଣ୍ଡର୍ ବି ନାଇଁ ମଝିର ହସ୍ପିଟାଲ୍ରେ ନିଆଁ ଧରି ଯାଇଥିଲା ସେତେବେଳେ ଫାୟାର୍ ଫାୟାର୍ ପ୍ରେସର୍ ମେସିନ୍ ସବୁ ଖରାପ ହେଇଗଲା ସେଥିପାଇଁ ମୁଁ ସରକାରକୁ ନିବେଦନ କରୁଛି ଯେ ଏସବୁ ଆମ ହସ୍ପିଟାଲ୍ରେ ଆଣି ଦିଅନ୍ତି ଆଉ ଏସବୁ ଆଣି ଦେଲେ ସମସ୍ତେ ସରକାର ପାଖରେ ଚିରଉପକୃତ ହେବେ ହେଲେ ସରକାର ପାଖରେ ମୋର ଏଇ ନିବେଦନ ରହିଲା ଯେ ଏସବୁ ଆଣି ଦିଅନ୍ତୁ ଆଉ ଆମ ଆମ ଅଞ୍ଚଳରେ ଆକ୍ସିଡ଼େଣ୍ଟ ଫେକ୍ସିଡ଼େଣ୍ଟ ହେଲେ ଏ ଆମ୍ବୁଲାନ୍ସ ଜଲ୍ଦି ଜଲ୍ଦି ଆସିପାରୁ ନାହିଁ ସେଥିପାଇଁ ଆଉ ଦୁଇଟା ତିନିଟା ଆମ୍ବୁଲାନ୍ସ ଆମ ହସ୍ପିଟାଲ୍ରେ ଛାଡ଼ନ୍ତୁ ହେଲେ ପେସେଣ୍ଟ ମାନେ ବି ଭଲ ଥିବ ଆଉ ପେସେଣ୍ଟ ମାନେ ବି ଜଲ୍ଦି ଜଲ୍ଦି ହସ୍ପିଟାଲ୍ ଯାଇକରି ଠିକ୍ ସମୟରେ ଅପରେସନ୍ ହେଇପାରିବ ସରକାର ପାଖରେ ମୋର ଏଇ ନିବେଦନ ରହିଲା